ମୋର ଚାରି ପାଖରେ ଥିବା ପାଞ୍ଚ ଜଣଙ୍କର ନାମ ମୁଁ କହିପାରିବି ଯଥା ସୁମିତ କୁମାର ଜେନା ଅଭିନାଶ ନାୟକ କମଳାକାନ୍ତ ସେଠି ଶଶୀରେଖା ଜେନା ଏବଂ ବର୍ଷାରାଣୀ ନାୟକ